ହଁ ମୁଁ ଗୋଟେ ଥର ଅନଲାଇନ ଠକେଇର ସମ୍ମୁଖୀନ ହେଇଥିଲି କାରଣ ଜଣେ ମୋର ବ୍ୟାଙ୍କରେ ଲୋନ ଥିଲା ଏବଂ ମୋତେ ସେଇଟା ସୁଝିବାକୁ ପଡ଼ିଥାନ୍ତା ପଡ଼ୁଛି ପ୍ରତି ମାସରେ ମୁଁ ଆଠ ହଜାର ଲେଖା ଦଉଥିଲି ସେ କ'ଣ ହେଇଛି ମୋତେ ଜଣେ କଲ୍ କଲା ଅଲ ଅଲଗା ନମ୍ବରରୁ କହିଲା ମୁଁ ତା ବ୍ୟାଙ୍କରୁ କହୁଛି ଆପଣଙ୍କର ଏତିକି ନମ୍ବର ଆକାଉଣ୍ଟ ନମ୍ବର ଏବଂ ମୁଁ ସେ ଆକାଉଣ୍ଟ ନମ୍ବରରେ ଆପଣଙ୍କର ଆଠହଜ଼ାର ଟଙ୍କା ସୁଝିବାର ଅଛି ଏ ମାସରେ ଦେଇ ନାହାଁନ୍ତି ଆଉ ଆପଣ ଦେଇ ଦିଅନ୍ତୁ ମୁଁ ତାଙ୍କୁ କହିଲି ହଉ ତାହେଲେ ମୁଁ ଦେଇ ଦେବି ନା ନାହିଁ ଆପଣ କେଉଁ ଦିନ ଦେବେ ମୁଁ କହିଲି ମୁଁ କାଲି ଦେବି ନା ଗୋଟେ କାମ କରନ୍ତୁ ମୁଁ କାଲି ଅପଣଙ୍କୁ କଲ୍ କରିବି ଆଉ ଏଇ ନମ୍ବର ଟା ଦେଉଛି ଏଇ ନମ୍ବରରେ ଆପଣ ଡିପୋଜିଟ୍ କରିଦିଅନ୍ତୁ ଡିପୋଜିଟ୍ ହେଇଯିବ ମୁଁ ଆଉ ବୁଝିପାଇଲିନି ଏ ଅଲଗା ଲୋକ କିଏ କରିଛି ବୋଲି ସେ କ'ଣ କରିଛି ସେ ଟଙ୍କାଟି କୁ ସେ ମୁଁ ଜାଣିନି ସେ ଅନଲାଇନରୁ କିଏ ଠକେଇ କରିବାକୁ କଲ୍ କରିଛି ଆଉ ସେମାନେ ବ୍ୟାଙ୍କ କର୍ମଚାରୀ ନୁହଁନ୍ତି ବୋଲି ତାପରେ ମୁଁ ତା ପର ଦିନ ଆଠହଜାର ଟଙ୍କା ତା ସେଇ ଯେଉଁ ନମ୍ବର ଦେଇଥିଲା ସେଇ ନମ୍ବରରେ ଡିପୋଜିଟ୍ କରିଦେଲି ଡିପୋଜିଟ୍ କରିଦେବା ପରେ କ'ଣ ହେଲା ନା ସେ ଟଙ୍କା ଟି ସେ ଆଉ ତାର ସେ ନେଇଗଲା ମୁଁ ଜାଣିନି ତାର ଦୁଇ ଚାରି ଦିନ ପରେ ପୁଣି ବ୍ୟାଙ୍କ ବାଲା ମୋତେ କଲ୍ କଲେ କହିଲେ ଆଉ ଆପଣଙ୍କର ଏ ମାସରେ ଓଭରଡ଼ିଉ ହେଇଗଲାଣି ଆପଣ ଟଙ୍କା ଟା କାହିଁ ଡ଼ିପୋଜିଟ୍ କଲେନି ମୁଁ କହିଲି ନାହିଁ ଆପଣଙ୍କର ତ ବ୍ୟାଙ୍କରୁ ଫୋନ୍ ଆସିଥିଲା ଆଉ ମୁଁ ଡ଼ିପୋଜିଟ୍ କରିଦେଇଛି ଅ ଏତିକି ତାରିଖରେ ନା ନାହିଁ ନାହିଁ ଆପଣଙ୍କୁ ବ୍ୟାଙ୍କରୁ ଆମର କେହି କଲ୍ କରିନାହାଁନ୍ତି କି ଆପଣ ମଧ୍ୟ ଅନଲାଇନି ଡ଼ିପୋଜିଟ୍ କରିନାହାଁନ୍ତି ତାପରେ ମୁଁ ଦେଖିଲା ବେଳକୁ ମୁଁ ନମ୍ବର ଟି ଦେଲି ଦେଖିଲା ବେଳକୁ ସେଇ ନମ୍ବରଟି ଗୋଟିଏ ଠକେଇ ଏବଂ ଯେମିତି ଠକେଇ ସଂସ୍ଥାର ସମମୁଖିନ ହେବାକୁ ମୋତେ ପଡ଼ିଲା ଠକେଇ ଲୋକମାନେ କରିକି ଏବଂ ମୋତେ ମୋ ଠାରୁ ବିଶ୍ବାସ ଯୋଗ୍ୟ କଥା କହିକି ସେ ଟଙ୍କାଟି ମୋ ଠାରୁ ନେଇଯାଇ ଥିଲେ ଯାହା ଫଳରେ ମୋତେ ବହୁତ ଅସୁବିଧାର ସମମୁଖିନ ହେବାକୁ ପଡ଼ିଥିଲା ଏବଂ ମୋ ମନ ମଧ୍ୟ ବହୁତ କଷ୍ଟ ହେଇଥିଲା ଏ ସମୟରେ ତେଣୁ ଏଇ ଗୁଡ଼ାକ ମୁଁ ସେୟାର କରିବାକୁ ଚାହୁଁଛି ଯେତେ ଯିଏ କଲ୍ କରନ୍ତୁ ଆମେ କାହା କଥା ଶୁଣିବାନି ଆମର ଯଦି ଟଙ୍କା ଅଛି ଆମେ ସିଧା ବ୍ୟାଙ୍କକୁ ଯିବା ଏବଂ ବ୍ୟାଙ୍କରେ ଯେଉଁ ନମ୍ବର ଅଛି ନଚେତ ସେହି ନମ୍ବରରେ ହିଁ ଆମେ ଡିପୋଜିଟ୍ କରିବା ଆମେ କୌଣସି ଆଉ ମୁଁ ଶିଖିଲି ଏଥିରୁ ଯେ କୌଣସି ଲୋକ କେଉଁ ନମ୍ବର ଦେଲେ ଆମେ ତାକୁ ଶୁଣିବା ନାହିଁ ବ୍ୟାଙ୍କ ଯେଉଁ ନମ୍ବରଟି ଦେଇଛି ଆମେ କେବଳ ସେଇ ନମ୍ବରରେ ହିଁ ଡିପୋଜିଟ୍ କରିବା ଆମର ନିହାତି ଦରକାର